ସାର୍ ନମସ୍କାର ମୋ ନାଁ ପ୍ରବୀର ସାହୁ ମୁଁ ଆପଣଙ୍କ ଗାଡ଼ି ଓ କ୍ୟାବ ବୁକ୍ କରିଥିଲି ହେଲେ ଆପଣଙ୍କ ଗାଡ଼ି ମୋ ଲୋକେସନରେ ଆସିକି ପହଞ୍ଚି ପାରୁନାହିଁ ଯାହାଦ୍ୱାରା ମୋର ବହୁତ ଲେଟ୍ ହେଇଯାଉଛି କାମ ବହୁତ ଲେଟ ହେଇଯିବ ମୋର ସେଥିପାଇଁ ମୁଁ ଆପଣଙ୍କ ଗାଡ଼ି କ୍ୟାନ୍ସଲ କରିବାକୁ ଚାହୁଁଛି ଆପଣଙ୍କ ଡ୍ରାଇଭର ଠିକ ଟାଇମରେ ଆସି ପହଞ୍ଚି ପାରିଲାନି ଯାହାଦ୍ୱାରା ମୋର କାମ ଲେଟ୍ ହେବ ସେଥିପାଇଁ

ଆପଣଙ୍କ କ୍ୟାବ କ୍ୟାନ୍ସେଲ୍ କରିବାକୁ ଚାହୁଁଛି ଡ୍ରାଇଭର ତ ଆସି ପହଞ୍ଚି ପାରୁନାହାଁନ୍ତି ଧନ୍ୟବାଦ କ୍ୟାନ୍ସଲ କରିଦିଅନ୍ତୁ